ଆମ ଭାରତଟିଏ ବହୁତ ବଡ଼ ଦେଶ ଏଠି ବିଭିନ୍ନ ଭିନ୍ନ ବିଭିନ୍ନପ୍ରକାରର କଳା ଆଁ କଳା ଟ୍ରାଡ଼ିସନ୍ ଅଛି ଏଠି ବ ବିଭିନ୍ନ ଲୋକମାନେ ରୁହନ୍ତି ଏଠି ହିନ୍ଦୁ ମୁସଲିମ ସବୁ ମିଶିମାଶିକି ରୁହନ୍ତି ଏହି ଦେଶରେ ବିଭିନ୍ନ ଲୋକ ବିଭିନ୍ନପ୍ରକାର ଅଁ ଆଇଡ଼ିଆ ଧରିକି ଚାଲନ୍ତି ତାଙ୍କେ ତାଙ୍କେ ତାଙ୍କର ବ କିନ୍ତୁ ତାଙ୍କର ଆଜିକାଲିକାର ଭାରତ ପୁରୁଣା ଭାରତରୁ ଧିରେଧିରେ ଚେଞ୍ଜ୍ ହେବାକୁ ଲାଗିଲାଣି ଯେଉଁଟାକି ଆମେ ଦେଖିଆଉଛୁ ଆମେ ଶୁଣିଆଉଛୁ ଯେ ଭାରତ ବିକାଶ କରୁଛି ଆଉ ବିକାଶ କରିବାଟା ବି ଠିକ୍ କିଛି ଭୁଲ୍ ନାଇଁ ଆଉ ଯେ ଯେହେତୁ ଆମର ଉଁ ପାଖ ସବୁ ଦେଶମାନେ ବି ବିକାଶ କରିଲେଣି ଆମ ଭାରତକୁ ବି ଡେଭଲପିଙ୍ଗ୍ କଣ୍ଟ୍ରି୍ କହୁଛନ୍ତି ଆହୁରି ଟ୍ରାଏ କରୁଛନ୍ତି ଯେ ଡେଭଲପ୍ଡ଼୍ କଣ୍ଟ୍ରି୍ ବନେଇବାକୁ ଆମ ଭାରତକୁ ଯେ ଏ ଡେଭଲପ୍ମେଣ୍ଟଟା ଗୋଟେ ଆଡ଼ୁ ଦେଖିବାକୁ ଗଲେ ଠିକ୍ ଆଉ ଗୋଟେ ଆଡ଼ୁ ଦେଖିବାକୁ ଗଲେ ସେଇଟା ବି ଠିକ୍ କିନ୍ତୁ ୟା ସହିତ ବି ଆମକୁ ଆମର କଳା ନୀତି ଏସବୁକୁ ବି ସମ୍ଭାଳି ରଖିବାର ଅଛି ଏ ଆମର ଭାରତ ବିକାଶ କରିବା ସହ ଆମର ଏ କଳା ଯାକ ବି କେଉଁଠି କେଉଁଠି ନା କେଉଁଠି ଲୁପ୍ତ ହେଇ ହେଇ ଯାଉ ଧୀରେଧିରେ ସବୁ ଲୁପ୍ତ ହେଇ ହେଇ ଯାଉଛି ଏଁ ଯେମିତିକି ଆଗେ ଆମେ ଯେତେବେଳେ ପିଲା ଥିଲୁ ଆମ ବୟସବେଳେ ପିଲାମାନେ ସବୁ ବିଭିନ୍ନପ୍ରକାର ଖେଳ ଖେଳିବାର ଯେମିତିକି ଖୋକୋ କବାଡ଼ି କ୍ରିକେଟ୍ ଏଁ ବିଭିନ୍ନପ୍ରକାର ଘର ବାହାରେ ଯାଇକି ଯେଉଁ ଖୁସିରେ ଯେଉଁ ମାନେ କମ୍ଫଲିଏନ୍ସରେ ଖେଳିବାର ତାଙ୍କମାନେ ଆଉ ଆଜିକାଲିକା ପିଲାଙ୍କ ଭିତରେ ମୁଁ କାଇଁ ସେ ଖୁସି ସେ ପ୍ରକାରର ମାନେ ଖେଳପାଇଁ ଯେଉଁ ପ୍ରେମ ସେଇଟା କାଇଁ କିଛି ଦେଖିପାରୁନାହିଁ କାଇଁ ଭାରତ ଡେଭଲପ୍ ହେଉଛି ଭାରତ ଡେଭଲପ୍ ହେବା ସହିତ ପିଲା ଆଗେ ଲୋକମାନେ ସବୁ ସେ ଟିପା ଫୋନ୍ ଚଲେଇବାର ଆମେମାନେ ପିଲା ଥିଲାବେଳେ ସେ ଟିପା ଫୋନ୍ରେ ସବୁ କାମ କରିବାର ସେ ଟିପା ଫୋନ୍ରେ ଫୋନ୍ କରିବାର କିନ୍ତୁ ଆଜିକାଲି କ'ଣ ହେଲାଣି ସେ ବଡ଼ କ'ଣ ଯେ ଟଚ୍ ଫୋନ୍ ଆସିଲାଣି ସେ ଟଚ୍ ଫୋନ୍ରେ ସବୁ କାମ କରୁଛନ୍ତି ଲୋକମାନେ ଧିରେଧିରେ ଏଁ ସେ ଟଚ୍ ଫୋନ୍ ସହ ବି ଆମର ଇଣ୍ଟରନେଟ୍ ସୁବିଧା ବି କ'ଣ ଦେଲେଣି ସରକାର ଆଗେ ସେ ଟୁ ଜି ୱାନ୍ ଜି ଆସିବାର କିନ୍ତୁ ଏବେ ଏ ଫାଇପ୍ ଜି ଫୋର୍ ଜି ଏମିତି ଧିରେଧିରେ ସବୁ ଡେଭଲପ୍ କରିକରି ଗଲେଣି ସେ ଇଣ୍ଟରନେଟ୍ ସହ ଲୋକମାନେ ବି ଫୋନ୍ ୟୁଜ୍ କରିବାଟା ବଢ଼େଇ ଦେଲେଣି ଯା ଯାହା ଯୋଗୁଁ ସାନ ପିଲାମାନେବି ଆଜିକାଲି ସବୁ ଫୋନ୍ ଧରୁଛନ୍ତି ଜନ୍ମରୁ କେଉଁ ଆଜିକାଲିକା ବର୍ଷ ଗୋଟେ ବର୍ଷ ଦୁଇବର୍ଷ ପିଲାମାନେ ବି ଫୋନ୍ ଧରୁଛନ୍ତି ତାଙ୍କେ ଫୋନ୍ ଧରିକି ତାଙ୍କେ ଆଉ ବାହାର ଖେଳମାନଙ୍କୁ ଆଜିକାଲି ଭୁଲି ଗଲେଣି ଆମ ଯେହେତୁ ଆମବେଳେ ଯେମିତି ଥିଲା କବାଡ଼ି କ୍ରିକେଟ୍ ଏଯାକ ଆମେ ବହୁତ ପ୍ରେମ ସହ ଖେଳୁଥିଲୁ କିନ୍ତୁ ଆଜିକାଲି ଆଉ ଆମେ କାଇଁ ସେମିତି ଖେଳିପାରୁ ନାହୁଁ ଓ ତାଙ୍କମାନଙ୍କୁ ଖେଳିବାର ବି ଦେଖୁ ନାହୁଁ ଯାହାକୁ ଦେଖିକି ଆମକୁ ବି ଟିକିଏ ବହୁତ କଷ୍ଟ ହେଉଛି ଏ ଯେ ପିଲାମାନେ ଏଁ ଖେଳ ଆଉ ଭାଆରେ ଖେଳୁ ନାହାନ୍ତି ତାଙ୍କେ ସେ ଖେଳ ଯାକକ ଆଉ ଫୋନ୍ରେ ଖେଳୁଛନ୍ତି ଯେ ଯାହାଦ୍ଵାରା ତାଙ୍କର ଶାରୀରିକ ବିକାଶ ହେଇପାରୁନାହିଁ ତାଙ୍କେ ଧିରେ ଧିରେ ଅଳସୁଆ ହେଇ ହେଇ ଯାଉଛନ୍ତି ଆଉ ଯାହା ଯୋଗୁଁ ଏମିତି ହେବା ଯୋଗୁଁ ଆମର ଖେଳ ଯାକ ବି ଧିରେ ଧିରେ ଲୁପ୍ତ ହେଇ ହେଇ ଗଲାଣି ଆଉ ମୋର ଏତିକି ଗୋଟେ ରିକୁୱେଷ୍ଟ୍ ରହିବ ସମସ୍ତଙ୍କୁ ଯେ ପିଲାମାନଙ୍କୁ ବର୍ଷ ଦୁଇ ବର୍ଷିଆ ପିଲାମାନଙ୍କୁ ଏମିତି ଫୋନ୍ ଦିଅନ୍ତୁନି ଏମିତି ଫୋନ୍ ଦେଲେ ତାଙ୍କେ ଆଉ ଶାରୀରିକ ବିକାଶ କରି ପାରୁନାହାନ୍ତି ତାଙ୍କ ମାଇଣ୍ଡ ବି ସେ ଫୋନ୍ରେ ଏକା ରହିବ ତାଙ୍କେ ବାହାରକୁ ଗନେ ବି ତାଙ୍କର ମାଇଣ୍ଡର ଡେଭଲପ୍ ହେଇଥାନ୍ତା କିନ୍ତୁ ଯେହେତୁ ତାଙ୍କେ ଫୋନ୍ ଧରି ରହୁଛନ୍ତି ତାଙ୍କେ ଆଉ ଫୋନ୍ ଧରି ରହିବାରୁ ତାଙ୍କର ସେ ସ୍ପିଡ଼୍ରେ ଡେଭଲପ୍ମେଣ୍ଟ ହେଇପାରୁନି ଯେଉଁ ସ୍ପିଡ଼୍ରେ ଏ ନର୍ମାଲି ହେବା କଥା ତାଙ୍କେ ମାନେ ସବୁ ଫୋନ୍ରେ ହି ସବୁ ସେ ଖେଳ ଖେଳିଖେଳି ସେ ଖେଳକୁ ବି ଆଜିକାଲି ଲୁପ୍ତ କରିଦେଲେଣି ଆଜିକାଲି ବହୁତ କମ୍ ଏମିତି ପିଲା ଅଛନ୍ତି ଯେଉଁମାନେ ଯେଉଁମାନେ ବାହାରେ ଯାଇଁକି ଖେଳୁଛନ୍ତି ଖେଳ ପ୍ରତି ଏମିତି ପ୍ରେମ ରଖୁଛନ୍ତି ଖେଳକୁ ଓ ଗୋଟେ ନିଜର ଭାଗ ଭାବୁଛନ୍ତି ନିଜ ଜୀବନର ଅ ଖେଳକୁ ଓ ଖେଳିଲେ ବି ପିଲାମାନେ ବହୁତ ମାନେ ଅଳସୁଆ ହେବେନି ଖେଳ ଖେଳିନେ ତାଙ୍କର ବିଭିନ୍ନପ୍ରକାର ବିକାଶ ହେବ ତାଙ୍କର ବୁଦ୍ଧି ବଢ଼ିବ ତାଙ୍କ ଶକ୍ତି ବଢ଼ିବ ମୁଁ ଏତିକି ଖାଲି ଲା ଶେଷକୁ କହିବାକୁ ଚାହିଁବି ଯେ କୃପା କରିକି ସାନ ପିଲାମାନଙ୍କୁ ଖେଳିବାକୁ ଦିଅନ୍ତୁ ନା କି ତାଙ୍କୁ ସେ ଫୋନ୍ରେ ଏଁ ବ୍ୟସ୍ତ କରନ୍ତୁ ଯାହା ଯୋଗୁଁ ତାଙ୍କର ତାଙ୍କେ ଖେଳ ଭୁଲିଯିବେ ଆଉ ଖେଳ ତାଙ୍କେ ଭୁଲିବା ଯୋଗୁଁରୁ ଖେଳ ବି ଧିରେଧିରେ ଲୁପ୍ତ ହେବାକୁ ଲାଗିବ ସୋ ଧନ୍ୟବାଦ ମୁଁ ଏତିକି କହିବାକୁ ଚାହିଁବି